ଆମର ଓଡ଼ିଆ ଭାଷାକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ପାଇଁ ଲୋକମାନେ ଲୋକମାନଙ୍କର ବହୁତ ପ୍ରୟାସ ରହିଛି ଯେକି ଇଂରାଜୀ ଆସି କରି ଓଡ଼ିଆ ଶବ୍ଦକୁ ଲୁପ୍ତ କରିବା ପାଇଁ ପ୍ରୟାସ ଜଡ଼ିତ ରହିଛି ପ୍ରୟାସ କିପରି ଜଡ଼ିତ ହୋଇପାରିବେ ଲୋକମାନେ ଏହି ଓଡ଼ିଆ ଭାଷାକୁ ସଂରକ୍ଷଣ କିମ୍ବା ପ୍ରସାରିତ କରିବା ପାଇଁ ଜାଗା ଜାଗା ପ୍ରୟାସ ଓ ଲିପ୍ତ ଆକାରରେ ଲେଖି କରି କବିମାନେ ତାଙ୍କର ଏକ ପ୍ରକାଶ କରିଛନ୍ତି ଜଡ଼ିତ ପ୍ରୟାସ କରିଛନ୍ତି ପ୍ରଭାବିତ ମଧ୍ୟ କରିଛନ୍ତି ଓ ଭାଷାକୁ ସଂରକ୍ଷଣ ଏବଂ ପ୍ରସାରିତ କରିବା ପାଇଁ କିଛି ପ୍ରୟାସ ବି କରିଛନ୍ତି ଲୋକମାନେ ଏହି ପ୍ରୟାସକୁ କିପରି ଜଡ଼ିତ ରଖିବେ ତେଣୁ ଭାଷା ଏମିତି ଜିନିଷ ଯେ ଜଡ଼ିତ ମିଳିତ ଭାବରେ ଲୋକମାନଙ୍କ ମଧ୍ୟରେ ପହଞ୍ଚାଇବେ ଏବଂ ପତ୍ର ଆକାରରେ ତାଙ୍କୁ ଭାଷାକୁ ଜଡ଼ିତ ହୋଇପାରିବେ